ବଲାଙ୍ଗୀର ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ହାଉସ୍ ବା ଘର ଅଛି ଆମ ଜିଲ୍ଲାରେ ସବୁ କିଛି ସୁବିଧା ସୁଯୋଗ ବଲାଙ୍ଗୀରରେ ଅଛି ଆଉ ବଲାଙ୍ଗୀର ଜିଲ୍ଲାରେ ମାର୍କେଟ୍ ଅଛି ଷ୍ଟାଇଲ୍ ବଜାର ବିଗ୍ ବଜାର ସ୍ମାର୍ଟ ବଜାର ଅଛି ଯାହାକି ଆପଣମାନେ ସବୁ ସୁବିଧା ସୁଯୋଗ ପାଇପାରିବେ ସବୁ ସାମାନ୍ ବି କିଣିପାରିବେ ଆପଣ ହାଉସ୍କୁ ଗଲେ କିଛି ବି ଅସୁବିଧା ହେବନି ସବୁ କିିଛି ସୁବିଧା ଅଛି ଆପଣ ବଜାର ଗଲେ ସବୁ କିଛି କିଣିପାରିବେ ଯାହାକି ଆପଣଙ୍କ ପସନ୍ଦ ନାନା ପସନ୍ଦରେ ସବୁ ଆପଣ କିଣିପାରିବେ ମାର୍କେଟ୍ରେ ତ ସବୁକିଛି ମିଲେନା ଯାହାକି ଆପଣ ପସନ୍ଦ କରିବେ ତାହା ବି ଆଣିପାରିବେ ଯାହା ଦ୍ୱାରା ତୁମର କାମ ଦେବ ସେହି ଜିନିଷ ସବୁ ମୂଲ୍ୟରେ ଆଣିପାରିବେ ବଲାଙ୍ଗୀର ଜିଲ୍ଲାର ସବୁ ମାର୍କେଟ୍ରେ ଯାହା ଆପଣ ଚାହିଁବେ ତାହା ଆପଣ ପାଇପାରିବେ